ଟେକ୍ନୋଲୋଜି ବିଭିନ୍ନ ପ୍ରକାର ଚାକିରୀ ସୁଯୋଗ ଖୋଲିବାରେ ସାହାଯ୍ୟ କରିଛି କାରଣ ସେତେବେଳେ ଥିଲା କି ନିୟୁଜ ପେପର ସାହାଯ୍ୟରେ ମାନେ କେଉଁଠି କଣ ଚାକିରୀ ବାହାରିଲା କି ଏହି ଫର୍ମଟା ବାହାରିଛି ତ ଆମେ ଜାଣି ପାରୁଥିଲୁ ସେଇଟା ବି ବହୁତ ଲେଟ୍ରେ କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଟେକ୍ନୋଲୋଜି ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର କେଉଁଠି କେତେ ଫର୍ମ ପଡ଼ୁଛି କେଉଁ ଚାକିରୀ ବାହାରିଛି କ'ଣ ହେଇଛି ବହୁତ ଶୀଘ୍ର ଆମେ ଜାଣି ପାରୁଛୁ ଆଜିକାଲି ଛାତ୍ରମାନେ ମଧ୍ୟ ବିଭିନ୍ନ ପ୍ରକାର ଡିଗ୍ରୀ ପାଇବା ପାଇଁ ଚାହୁଁଛନ୍ତି ଯେମିତିକି ଗ୍ରାଜୁଏସନ ହେଉ କି ଡିପ୍ଲୋମା ହେଉ କି ପିଜି ହେଉ କି ବି ଇ ଡି ହେଉ କି ଯାହା ବି ହେଉ ସେମାନେ ବିଭିନ୍ନ ପ୍ରକାର ଡିଗ୍ରୀ ପାଇବାକୁ ପସନ୍ଦ କରୁଛନ୍ତି ଯାହାକି ଏହି ଟେକ୍ନୋଲୋଜି ମାଧ୍ୟମରେ ବହୁତ ପରିମାଣରେ ଖୁବ ଶୀଘ୍ର ସାହାଯ୍ୟ ହେଉଛନ୍ତି ଟେକ୍ନୋଲୋଜି ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଫର୍ମ ପକେଇପାରୁ ଯେକୌଣସି କାର୍ଯ୍ୟ ଆମେ ଟେକ୍ନୋଲୋଜି ମାଧ୍ୟମରେ ଖୁବ ଶୀଘ୍ର କରିପାରୁ